ଇଣ୍ଡିଆନ୍ ଆଇଡଲ୍ ଭଳି ମ୍ୟୁଜିକ୍ ରିଆଲିଟି ଶୋଟା ମୋତେ ଭଲ ଲାଗେ ଇଣ୍ଡିଆନ୍ ଆଇଡ଼ଲ୍ରେ ଯେଉଁ ହଁ ବହୁତ ଏମିତି କଣ୍ଟେଷ୍ଟେଣ୍ଟ୍ ଅଛନ୍ତି ଯେଉଁମାନେ ବହୁତ ଭଲ ଗୀତ ଗାଆନ୍ତି ଆ ବଟ୍ ମୋତେ ସବୁଠୁ ଭଲ ଲାଗନ୍ତି ରିତୁରାଜ ମହାନ୍ତି ସେ ନିମାପଡ଼ାର ଥିଲେ ସେ ବି ବହୁତ ଭଲ ଗୀତ ବୋଲନ୍ତି ତାଙ୍କ ଭଏସ୍ଟା ବହୁତ ସଫା ଆଉ ନିର୍ମଳ ତ ତାଙ୍କ ଗୀତଟା ମୋତେ ବହୁତ୍ ଭଲ ଲାଗେ ଶୁଣିବାକୁ ତ ସନ୍ଧ୍ୟା ଆ ସନ୍ଧ୍ୟା ହେବାପରେ ଆ ଆମେ ସମସ୍ତେ ଟି ଭି ପାଖରେ ଆମ ପରିବାର ଲୋକମାନେ ସମସ୍ତେ ରିତୁରାଜର ଗୀତ ଗାଇବା ଦେଖିବାପାଇଁ ସମସ୍ତେ ବସିପଡ଼ନ୍ତି ଆଉ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁତ ଭଲଲାଗେ ଦେଖିବାକୁ ଶୋ ଆଉ ମ୍ୟୁଜିକ୍ ଶୋ ତ ରିତୁରାଜ ବହୁତ ଭଲ ଗୀତଗାଏ ତା' ଭଏସ୍ଟା ବହୁତ ଭଲ ହଁ ତ ସିଏ ବହୁତ ଲେବୁଲ୍ ଯାଏଁ ବି ଆଗକୁ ବଢ଼ିକି ବଢ଼ିଥିଲା ତା' ତାଙ୍କ ନିଜ ଭଏସ୍ ପାଇଁ ସେ ବହୁତ ଭଲ ଭଲ ଗୀତ ଗାଇବାକୁ ସେଠାକୁ ବି ସେମା ଗୀତ ଗାଇବାର ସୁଯୋଗ ପାଇଥିଲେ ଆଁ ଏମିତି ମୋତେ ତ ବହୁତ ରିତୁରାଜ ମହାନ୍ତି ବହୁତ ଭଲ ଲାଗନ୍ତି ସିଏ ଗୋଟେ ଫେମସ୍ ଓଡ଼ିଶାର ଗୋଟେ ଭଲ ସିଙ୍ଗର୍ ଭାବରେ ଫେମସ୍